ଆମ ଅଞ୍ଚଳରେ ଥିବା ପ୍ରସିଦ୍ଧ ମହାବିଦ୍ୟାଳୟ ମାନଙ୍କର ନାମ ହେଉଛି ମା ତାରିଣୀ ମହାବିଦ୍ୟାଳୟ ଇନ୍ଦିରାଗାନ୍ଧୀ ମହିଳା ମହାବିଦ୍ୟାଳୟ ବ୍ୟାସନଗର ମହାବିଦ୍ୟାଳୟ କାହ୍ନୁଚରଣ ମହାବିଦ୍ୟାଳୟ ଏବଂ ଏହିପରି ଅନେକ ବେସରକାରୀ ଏବଂ ସରକାରୀ ମହାବିଦ୍ୟାଳୟ ଗୁଡ଼ିକ ଆମ ଅଞ୍ଚଳରେ ଉପସ୍ଥିତ ଅଛି